ବ୍ୟାଙ୍କନୁ ଆମେ ଫିକ୍ସ ଡ଼ିପୋଜିଟ୍ କରୁସୁଁ ଉଇଡ୍ର କର୍ସୁଁ ବ୍ୟାଙ୍କରେ ଆମେ ଜମା କର୍ସୁଁ ଉଇଡ୍ର ବି କରସୁଁ ଦରମା ବି ଦେସନ୍ ବ୍ୟାଙ୍କ୍ନୁ ମ୍ୟୁଚୁଆଲ୍ ଫଣ୍ଡ ବି କର୍ସୁଁ ବ୍ୟାଙ୍କ୍ନୁ ଆମେ ବହୁତ କିଛି କର୍ସୁଁ ଉଇଡ୍ର ବି କର୍ସୁଁ ଡ଼ିପୋଜିଟ୍ ବି କର୍ସୁଁ ସବୁ କର୍ସୁଁ ବ୍ୟାଙ୍କରେ ଆହୁରି କେତେ ଜିନ୍ ଆଉ କେତେ ବୀମା ଭି କର୍ସୁଁ ଫଣ୍ଡ ମ୍ୟୁଚୁଆଲ୍ ଫଣ୍ଡ ଯେନ୍ତା କି କେତେକ ଜମା ବି ଦେସୁଁ ବହୁତ୍ କିଛି ଦେସୁଁ ବ୍ୟାଙ୍କରେ ଆମେ ବିଜ୍ଞାନ୍ ମେଳାରେ ଯେନ୍ତା ବିଜ୍ଞାନ୍ ମେଳାରେ ଆମେ ଯେନ୍ତା କି ଡା ସାଇନ୍ସ ବାବଦରେ ଆମେ ସେରା କର୍ସୁଁ ଡ଼୍ୟାନ୍ସ କର୍ସୁଁ ଯେନ୍ତା ଆମର୍ କଲା କଲା ଆମର୍ ଯେନ୍ତା ଡ଼୍ୟାନ୍ସ ସିଙ୍ଗର୍ ଯେନ୍ତା କି ଆମର୍ ବହୁତ୍ କିଛି କଲା ଅଛି ଯେନ୍ତା ଡ଼୍ୟାନ୍ସ ସିଙ୍ଗର୍ ଅଛେ ଯେନ୍ତା ଆମେ ବହୁତ କଲା ସାଇନ୍ସ ବାବଦରେ ଲାଇଟ୍ ବାବଦରେ ଆମେ ବହୁତ୍ କିଛି ବିଜ୍ଞାପନ୍ ଦେସୁଁ